ଓଡ଼ିଶା ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ବୁଣା ବା ହାତ ତିଆରି ଜିନିଷ ସବୁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ଯେପରିକି ଆମର ସମ୍ବଲପୁର ଜିଲ୍ଲାର ସମ୍ବଲପୁରୀ ଶାଢ଼ୀ ଏବଂ ବର୍ହମପୁର ବା ଗଞ୍ଜାମ ଜିଲ୍ଲାର ବର୍ହମପୁର ସ୍ଥାନରେ ହାତ ତିଆରି ପାଟ ଶାଢ଼ୀ ବା ଖୋର୍ଦ୍ଧାର ହାତ ତିଆରି ଗାମୁଛା ଏସବୁ ବେସ୍ ପ୍ରସିଦ୍ଧ ମୁଁ ସମାୟାନୁକ୍ରମେ ବା ଭବିଷ୍ୟତରେ ଏସବୁ କାରୁକାର୍ଯ୍ୟରୁ କିଛିଟା ମାତ୍ରରେ ଶିଖିବାକୁ ଚାହିଁବି ଏବଂ ଏଥିରେ ନିଜ ଶୈଳୀରେ କିଛି ଯୋଗ କରି ତାହାର ଭିନ୍ନ ଧରଣର ଏକ ଜିନିଷ ପ୍ରସ୍ତୁତ କରି ବିଶ୍ୱ ଦରବାରରେ ଆମ ଓଡ଼ିଶା ରାଜ୍ୟର କାରୁକାର୍ଯ୍ୟ ବା ବୁଣାକାରର ଦକ୍ଷତାର ପ୍ରଦର୍ଶନ କରିବାକୁ ଚାହିଁବି